ଆପଣ ଫଟୋଗ୍ରାଫି ଅନ୍ୟମାନଙ୍କଠାରୁ କେମିତି ଅଲଗା ବୋଲି ଆପଣ ଭାବନ୍ତି କ'ଣ ଆପଣଙ୍କ କାମକୁ ଅନ୍ୟ ଏବଂ ସ୍ୱତନ୍ତ୍ର କରିଥାଏ କରିଥାଏ ମୁଁ ମୋ ଫଟୋଗ୍ରାଫିରେ ଅନ୍ୟମାନକୁ କେମିତି ଅଲଗା ବୋଲି ଭାବନ୍ତିନି କାରଣ ମୁଁ ଏକ ପ୍ରାକୃତିକ ଓ ସେଥିପାଇଁ ମୋ ମୁଖ୍ୟତଃ ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟ ଅସ୍ତ ଗଛଲତା ଆଉ ଆଉ ପଶୁ ପକ୍ଷୀମାନଙ୍କ ଜଙ୍ଗଲରେ ଥିବା ପଶୁ ପକ୍ଷୀ ସେ ସେମାନଙ୍କ ଫଟୋ ଉଠାଇବା ବେଶୀ ଭଲ ଲାଗେ ଆଉ କେତୋଟି ପକ୍ଷୀମାନଙ୍କର ବି ମଧ୍ୟ ଆଉ ସେଥିପାଇଁ ସେଥିପାଇଁ ଅନେକ ମଧ୍ୟ ସେଥିରେ ଫଟୋ ଫଟୋ ତାଙ୍କର ମଧ୍ୟ ସେମାନେ ଏପରି ଫଟୋ କରିଥାନ୍ତି କିନ୍ତୁ ମୋ ହିସାବରେ ମୁଇଁ ମୁଇଁ ମୋର ହିସାବ୍ରେ ମୁଇଁ ଅଲ୍ଗା ଲେଖେନ୍ ମତେ ମୋର୍ ହିସାବ୍ରେ ମତେ ମୋ ମତେ ଭଲ୍ ଲାଗ୍ସି ମୁଇଁ ଯେନ୍ତା ଆଏ ଘିଛ୍ସିଁ ମୁଇଁ ନିଜେ ମୋର ପ୍ରାକୃତିକ ମୋ ମୋର ଅନୁସାରେ ମତେ ଭଲ୍ ଲାଗ୍ସି ମୋର୍ କାମ ମୋର୍ ଫଟୋଗ୍ରାଫି କାମ୍ ମତେ ୟୁନିକ୍ ଆର୍ ସ୍ପେସାଲ୍ ମତେ ଅନନ୍ୟ ଆଉ ସ୍ୱତନ୍ତ୍ର ଲାଗିଥାଏ କରଣ୍ ମତେ ମୋର୍ ହିସାବ୍ରେ ମୁଇଁ ମୁଇଁ ଘିଚିଚେଁ ମତେ ମୋର୍ ଫଟୋ ସେଥିରେ ଥିବା ମୁଇଁ ସେ କଥାଟା ବୁଝିପାରୁଥିସି ଆର୍ ମୁଇଁ କେନ୍ ଗଛର ଫଟୋ ଘିଚ୍ସିଁ ସେଥିରେ ମତେ କାଣା ଭଲ୍ ଲାଗ୍ଲା ସେଥିରେ ମତେ କେନ୍ ଜିନିଷ୍ଟା ଦିଶ୍ଲା ଯେ ମୁଁ ସେଇଟା ସେ ଫଟୋ ଘିଚିଚେଁ ସେହି ଇ ସେଇ ସ୍ୱତନ୍ତ୍ର ଜିନିଷ୍ଟା ମତେ ମୁଇଁ ଦେଖିକି ସେଟା ଘିଚିଚେଁ ସେଟା ମୁଁ ଜାନିପାର୍ସିଁ ଯେପରି କୌଣସି ପଶୁପକ୍ଷୀ କୌଣସି ଏ ଯେ ଯାହା ବିି ଥାଏ ତାହା ଆର୍ ସୌନ୍ଦର୍ଯ୍ୟ ସେ ପ୍ରାକୃତିକ ସୌନ୍ଦର୍ଯ୍ୟ ମତେ ସେଇ ଫଟୋଗ୍ରାଫି ମତେ ଏ ମୋ ହିସାବରେ ଅଲଗା ଅଲଗେ ଅନ୍ୟମାନଙ୍କ କଥା ମୁଁ ଜାଣିପାରବି ନାହିଁ ଆଉ ମୋରଲାଗି ମତେ ସେଇ ଫଟୋଗ୍ରାଫିଟା ଆଉ ମୋର ଲାଗି ଅନନ୍ୟ ଓ ସ୍ୱତନ୍ତ୍ର ମତେ ଲାଗିଥାଏ